ଆମର ଆଜ୍ଞା ଆଗରୁ କିଛି ସିଷ୍ଟମ୍ ନଥିଲା ଏବେ ବି ଯାହା ହଉ ଗର୍ମେଣ୍ଟ୍ ତରଫରୁ ଇଏ ହେଇକି ଆଜିକାଲି ସବୁ ମୋବାଇଲ୍ ଏବେ ହୋଇଗଲା ତାପରେ ଇଣ୍ଟରନେଟ୍ ଯୁଗ ହେଲା ଆଗରୁ ପିଲା ଧର ଗୋଟେ ଇଂଲିଶ୍ ଶବ୍ଦ ଲୋକ ବୁଝିପାରୁନଥିଲେ ଏବେ ବି ବୁଝିଲେ ଧର ବାହାର ଷ୍ଟେଟ୍ରେ ବି ରହିନେ ବି ଇଂଲିଶ୍ରେ ପକେଇନେ ବି ସିଏ ବି ଜାଣି ପାରୁଥୁଲେ ଓଡ଼ିଆ ଭାଷା କଣ ଇଏ ସିଏ ଆଉ ତାପରେ ଆମେ ବି ସେଇଟାକୁ ଚାହୁଁଛୁ ପିଲା ଛୁଆ ପାଠ ପଢ଼ୁଥିଲେ ଖାଲି ସ୍କୁଲ୍ ଯାଉଥିଲେ ପାଠ ପଢ଼ୁଥିଲେ ଏବେ ବି ପିଲା ଛୁଆ ଘରେ ବସିକି ବି ଗରିବ ଛୁଆ ହେଉ କି ଧନୀ ଛୁଆ ହେଉ ଗରିବ ଛୁଆ ହେନେ ବି ସିଏ ଘରେ ବସିକି ଏମାନେ ଅନ୍ଲାଇନ୍ରେ ବି ପାଠ ପଢ଼ିପାରୁଛି ସବୁ କିଛି କରିପାରୁଛି ସ୍କୁଲ୍ ନଗନେ ବି ମୋବାଇଲ୍ ସବୁ କିଛି କାମ ଦେଉଛି ସେଥିପାଇଁ ସବୁ ଜିନିଷ ଆମମାନଙ୍କ ପାଇଁ ଭଲ ଏଇ ମୋବାଇଲ୍ ବାହାରିଲା ଦିନଠୁ ଆମେ ଚିରଉପ୍ରକୃତ ହେଉଛୁ